ଆଗ ଅପେକ୍ଷା ଓଲେ କ୍ରିମ୍ଟା ଆଉ ଏତେ ଭଲ ପଡ଼ୁନି ଆଗରୁ ଯେମିତି ମୁହଁରେ ଚମକ୍ ଦେଉଥିଲା ମାନେ ମୁହଁଟା ଗୋଟିଏ ଭଲ ଦେଖାଯାଉଥିଲା ଆଉ ସେମିତି କିଛି ଦେଖାଯାଉନି ମାନେ ତାର ଇଏ ପ୍ରଭାବ ବହୁତ ଜଲ୍ଦି ସେଇଟା ପୁରା ଖସି ଯାଉଛି ମୁହଁରୁ ଆଉ ବାହାରକୁ ଗଲେ ବି ଲାଲ୍ ଦେଖାଯାଉଛି ସ୍ପଟସ୍ ହୋଇଯାଉଛି ସବୁ ଯେଉଁ ମୁହଁରେ ସବୁ ଦାଗ ହୋଇଯାଉଛି ଓଲେ କ୍ରିମ୍ ଲଗେଇଲେ ଏବେ ଆଗ ଅପେକ୍ଷା ଓଲେ କ୍ରିମ୍ଟା ଏବେ ବହୁତ ମାନେ ଟିକିଏ ତାର ଖରାପ ପ୍ରଭାବ ଟିକିଏ ଦେଖାଯାଉଛି